କାମ ଆଉ ସ୍କୁଲ ଯିବା ତ ସ୍ୱାଭାବିକ ସେତେବେଳେ ବି ସେ କାମ ଆଉ ସ୍କୁଲ କାମ କଲା ପରେ ଆମେ କାମ କରିବାକୁ ଯାଉ କିମ୍ବା ସ୍କୁଲ କରିବା ପରେ ଯିବ କେତେବେଳେ ଆମର ପାଖାପାଖି ଆମ ଗାଁମାନଙ୍କରେ ପୋଖରୀଗୁଡ଼ା ଥାଏ ଛୋଟ ଛୋଟ ପୋଖରୀ ବଡ଼ ବଡ଼ ପୋଖରୀମାନ ଥାଏ ତେବେ ସ୍କୁଲ ଯିବା ପୂର୍ବରୁ କାମକୁ ଯିବା ପୂର୍ବରୁ ଆମେ ଯେତେବେଳେ ଗାଧୋଇବାକୁ ଯାଉ ସେତେବେଳେ ହିଁ ଆମେ ଯୋଉ ପହଁରିବାଟା ସନ୍ତରଣ କରିବାଟା ଆମେ ସେତେବେଳେ କରିଦେଇଥାଉ ତା'ପରେ ସେଇଟା କରିସାରିଲା ପରେ ହିଁ ଆମେ ଆମର ସ୍କୁଲ ଯିବୁ କି କାମକୁ ଯିବୁ ଗାଧୋଇଲା ବେଳେ ହିଁ ସମୟ ବାହାର କରିକି କେତେବେଳେ ଦଶ ପାଞ୍ଚ ଦଶ ମିନିଟ୍ ହେଇଗଲା କି ଅଧ ଘଣ୍ଟା ହେଇଗଲା ସେଇଥିରେ ଆମେ ପହଁରା ପହଁରି କରିଦେଇ କରି ଆମେ ସ୍କୁଲ ଯାଉ ପ୍ରତିଦିନ ପହଁରିବା ମୋର ହେଉଛି ଏହି ଘଣ୍ଟାଟେ ଭିତରେ ତିରିଶ ମିନିଟ୍ ଚାଳିଶ ମିନିଟ୍ ପଇଁଚାଳିଶ ମିନିଟ୍ ଏହି ଭିତରେ ସବୁଦିନ ଡେଲି ଆମର ପହଁରିବା ହୁଏ